ମୁଁ ଯେତେବେଳେ ଘରର ପରିସ୍ଥିତି ଭଲ ନଥିଲା

ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ତାମିଲନାଡ଼ୁ ଯାଇଥିଲି ଏବଂ ତାମିଲନାଡ଼ୁରେ ବହୁତ କମ୍ପାନୀ ଥିବା ହେତୁ ସେଠାରେ ପଇସାର ଅଭାବ ରୁହେ ନାହିଁ କାରଣ ତାମିଲନାଡ଼ୁରେ ପ୍ରତିମାସରେ ଶେଷ ସମୟରେ ପଇସା ଠିକ ସମୟରେ ମିଳିଯାଏ ଏବଂ ନୁଆ ଜାଗା ନୁଆ ଲୋକ ଏବଂ ନୁଆ ଭାଷା ଏ ବିଷୟରେ ଜାଣିବାର ବହୁତ ଆଗ୍ରହ ଥାଏ ଆଉ ତାମିଲନାଡ଼ୁରେ ବୁଲିବା ସମୟରେ ରାମେଶ୍ୱରମ୍ ନାମକ ଏକ ପୌରାଣିକ ଜାଗାଟିଏ ଅଛି ବୋଲି ଶୁଣିବାକୁ ପାଇଲି ଏବଂ ସେହି ପୌରାଣିକ ସ୍ଥାନକୁ ଯିବା ପାଇଁ ଦିନେ ଆଗ୍ରହ କଲି ଏବଂ ଗଲି ମଧ୍ୟ ସେହି ଜାଗାର ଅପୂର୍ବ କଥା ଶୁଣି ପ୍ରଥମେ ମନରେ ବହୁତ ଉତ୍ସାହିତ ହେଲା ତା'ପରେ ଶୁଣିଲି ଯେ ପଥର ଗୁଡ଼ାକ ସେଇଠି ଭାସୁଛି ସେ ପଥର ଗୁଡ଼ାକ କିପରି ଭାସୁଛି ସେହି କଥାକୁ ଆଜିର ଏଇ ବୈଜ୍ଞାନିଜ ଦୁନିଆଁରେ ଭାବିବା ପାଇଁ ବହୁତ ଉତ୍କଣ୍ଠା ଜାଗ୍ରତ ହେଲା ଏବଂ ସେହି ପୁରାଣ ଏବଂ ଆଜିର ବୈଜ୍ଞାନିକମାନଙ୍କ ମତ ହିସାବରେ ସେହି ଅଦ୍ଭୁତ ଦୃଶ୍ୟକୁ ଜାଣିବା ପାଇଁ ବହୁତ ମନରେ ଉତ୍କଣ୍ଠା ଜାଗ୍ରତ ହୋଇଥିଲା